କଲାହାଣ୍ଡି ଜିଲ୍ଲାରେ ଇତିହାସେ ଏବେ ବହୁତ୍ କିଛି ବଦଲିଗଲାନି କଲାହାଣ୍ଡି ଜିଲ୍ଲାରେ ଆଗ୍ଲି ଲୋକ୍ ଆଗ୍ଲି ପୁରା ଚାଲି ଚାଲିକିନା ଆଶା ଯା ହଉଥିଲେ ଏବେ ଗାଡ଼ି ମଟର୍ ବସ୍ ଟ୍ରେନ୍ ବହୁତ୍ ସୁବିଧା ହେଇଗଲାନି ଆଗ୍ଲି ଲୋକ୍ ମନେ ପୁରା ସେ ବେଲ୍ ଗାଡ଼ିନେ ଆସୁଥିଲେ ଆରୁ ଚାଲି ଚାଲିକିନା ବି ଆଗ୍ଲି ଆସୁଥିଲେ କଚା ରାସ୍ତା ଆଗ୍ଲି ଥିଲା ଆର୍ ଏବେ ପୁରା ରାସ୍ତା ପୁରା ପିଚ୍ ରୋଡ଼୍ ରାସ୍ତା ହେଇଗଲାନେ କଲାହାଣ୍ଡି ଜିଲ୍ଲା ଆଗ୍ଲି ବିକ୍ଶିତ୍ ବିକ୍ଶିତ୍ ଜିଲ୍ଲା ନାଇଁ ଥାଇ ଏବେ ବିକ୍ଶିତ୍ ଜିଲ୍ଲା ହେଇଗଲାନେ ବିକ୍ଶିତ୍ ଜିଲ୍ଲା ବିକ୍ଶିତ୍ ଜିଲ୍ଲା ହେଲା ପରେ ଏବେ ସମସ୍ତଙ୍କର ସମସ୍ତ ଇଆଡ଼େ ସିଆଡେ ଯାଇକିନା ସେମାନେ ପୂରା କଲାହାଣ୍ଡି ଜିଲ୍ଲା କେ ବିକ୍ଶିତ୍ କର୍ବାକେ ଚେଷ୍ଟା କରି ସାର୍ଲେନ ତାର୍ ପରେ କହାଲାଣ୍ଡିରେ ବହତ୍ କିଛି ଅଛେ ହେନ୍ତା